ଅନ୍ତର୍ଜାତୀୟ ସ୍ତରରେ ଖେଳ ହେଉଛି ଯେମିତି କ୍ରିକେଟ୍ ହେଲା ହକି ହେଲା ଫୁଟବଲ୍ ହେଲା ତାପରେ ଭଲିବଲ୍ ଏଇ ଗୁଡ଼ାକ ପ୍ରାୟତଃ ସମସ୍ତେ ଜାଣୁଛନ୍ତି କିନ୍ତୁ ଏଇ ଖୋଖୋ କବାଡ଼ି ଏଇ ଖେଳ ବି ଜାଣୁଛନ୍ତି କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଛୁଆମାନେ ଆଉ ସେଇ ଖେଳ ବିଲକୁଲ୍ ଆଉ ଜାଣିପାରୁନାହାନ୍ତି ଆଗ ଥିଲା ଏବେ କିନ୍ତୁ ଜାଣିପାରୁନାହାନ୍ତି ଏବେ ସମସ୍ତେ କ୍ରିକେଟ୍ କବାଡ଼ି ଏଇ ଖେଳମାନଙ୍କୁ ବେଶୀ ଜାଣୁଛନ୍ତି